ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ସ୍କୁଲ୍ କଲେଜ୍ ଯାଇ ବହୁତ ସେ ଜ୍ଞାନ ଅର୍ଜନ କରନ୍ତି ଏବଂ ସେହି ଜ୍ଞାନ ତାଙ୍କୁ ହେଲ୍ପ କରି ତାଙ୍କ ନିଜ ନୂଆ ତାଙ୍କୁ ନୂଆ ଜିନିଷ ଶିଖିବାରେ ବିଜ୍ଞାନ ବିଜ୍ଞାନ ଉଦ୍ଭାବନରେ ରୋଜଗାର ରୋଜଗାର କରିବାରେ